ଆମ ଯେତିକି ସବୁ ବୟସ୍କ ଲୋକମାନେ ରହୁଛନ୍ତି କେତେକ ଲୋକ ଅଛନ୍ତି ଯେଉଁମାନେ ଶିକ୍ଷିତ କିମ୍ବା ଯେଉଁମାନେ ଏଇ କାର୍ଯ୍ୟକୁ ବହୁତ ଥର କରି ଅଭ୍ୟସ୍ତ ଏବଂ ସବୁ ଜିନିଷକୁ ଜାଣିଛନ୍ତି କାହା ପରେ କେଉଁଟା ହବ ଏବଂ କିପରି ସେ ତାଙ୍କର କାର୍ଯ୍ୟଟିକୁ ହାସଲ କରିପାରିବେ କିନ୍ତୁ ବୃଦ୍ଧ ଲୋକମାନେ ପ୍ରାୟ ସମୟରେ ଓଡ଼ିଆ ଛଡ଼ା ଆଉ କିଛି ସେ ବୁଝିନ୍ତି ନାହିଁ ଇଂଲିଶ ସିଏ ଏତେ ପରିମାଣରେ ଜାଣନ୍ତି ନାହିଁ କେତେକ ବୃଦ୍ଧ ଲୋକଙ୍କ ପାଖରେ ତ ଓଡ଼ିଆକୁ ବି ବୁଝିବା କଷ୍ଟକର ତ ଯେଉଁମାନେ ଓଡ଼ିଆକୁ ବୁଝିପାରୁଛନ୍ତି ସେମାନେ ପ୍ରାୟତଃ ବହୁତ ଏମିତି ଲୋକ ଅଛନ୍ତି ବୃଦ୍ଧ ଲୋକ ବୟସ୍କ ଲୋକ ଯେଉଁମାନେ ଇଂଲିଶ ଜାଣନ୍ତି ନାହିଁ ତ ଏଟିଏମ୍ରୁ ଯେତେବେଳେ ଟଙ୍କା ଉଠାଇବାରେ କିଛି ଆବଶ୍ୟକ ପଡ଼ୁଛି ତ ସିଏ ଯେତେବେଳେ ଯାଉଛନ୍ତି ତ ଇଂଲିଶରେ ଲେଖାଥିବା କାରଣରୁ ସିଏ ଆମ ତାଙ୍କ ଠାରୁ କମ୍ ବୟସର ମାନେ ଯୁବପିଢ଼ି ମାନଙ୍କୁ କିମ୍ବା ତାଙ୍କର କେତେକ ଲୋକମାନଙ୍କୁ ପଚାରି ବୁଝନ୍ତି ଏହାପରେ କେଉଁଟା କରିବି ତା'ପରେ କେଉଁଟା କରିବି ଏପରି ଭାବରେ ପଚାରିକି ବୁଝାବୁଝି କରିକି ସେ ଆଣନ୍ତି ପଇସା